ହେଲୋ ହଁ ବାହାରୁ ଆସିଛି ଏଠି କ'ଣ କ'ଣ ଜାଗା ଅଛି ବୁଲିବା ପାଇଁ କୋଉ କୋଉ ପୂଜା ହୁଏ ଏଠି କୋଉ କୋଉ ପୂଜା ହୁଏ କେତେ ଦିନ ହୁଏ କେତେ ଦିନ ହୁଏ ହଉ ଏଇ ରହିବା ପାଇଁ ଜାଗା ଅଛି ଏଠି ରହିବା ପାଇଁ ଜାଗା ଅଛି କ'ଣ କ'ଣ ମନ୍ଦିର ଅଛି ହଉ ଲକ୍ଷ୍ମୀ ପୂଜା କେମିତି ହୁଏ ଏଠି ବାତ୍ୟାରେ ଲକ୍ଷ୍ମୀ ପୂଜା କେମିତି ହେଉଛି ହଉ ଓଡ଼ିଶାରେ ରଜ କେମିତି ହୁଏ ଭଲ ସବୁ ଦୋକାନ ବଜାର ଉଠିଲାଣି କି ଅଛି ରେଟ୍ କ'ଣ ଠିକ୍ ଠାକ୍ ନିଅନ୍ତି ନା କ'ଣ ହଉ ଠିକ ଅଛି ତା'ହେଲେ